ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ସରକାରୀ ସେବା ଗୁଡ଼ିକରେ ଗ୍ରାମାଞ୍ଚଳର ସରପଞ୍ଚ ମାନେ ଯଦି ଟିକିଏ ଧ୍ୟାନ ନଦେବେ ତେବେ ଏ ଗାଁ ଅଞ୍ଚଳରେ ଚୋରି ଡକାୟତି ମାଡ଼ ଏମିତି ବହୁ ପ୍ରକାରର ଅତ୍ୟାଚାର ମଧ୍ୟ ଗ୍ରାମାଞ୍ଚଳରେ ହୋଇପାରେ ତେଣୁ ସରପଞ୍ଚ ଶାସନଟିଏ ଠିକ୍ ଟାଇଟ୍ କରି ରଖିଲେ ସରକାରୀ ଦୁର୍ବଳ ସେବା ହୋଇ ନପାରେ ପରିବେଶ ଅପବ୍ୟୟରେ ତା'ପରେ ଗ୍ରାମାଞ୍ଚଳରେ ଯେଉଁ ପରିମାଣରେ ଲୋକମାନେ ଜଙ୍ଗଲରୁ କାଠ ଓ ପତ୍ର କାଟି ଜଙ୍ଗଲକୁ କ୍ଷୟ କରିବାକୁ ଲାଗିଛନ୍ତି ସ୍ୱାସ୍ଥ୍ୟ ଅସମାନତା ଦୃଷ୍ଟିରୁ ଦେଖିଲେ ଇଏ ଛଅଶହ ଗ୍ରାମାଞ୍ଚଳରେ ଇଏ ହସ୍ପିଟାଲ୍ ରହିବା ନିହାତି ଆବଶ୍ୟକ ଏବଂ ଏବଂ ସାମାଜିକ ଅଶାନ୍ତରୁ ସରପଞ୍ଚ ଗ୍ରାମାଞ୍ଚଳରେ ଯଦି ଇଏ ସବୁ ପ୍ରକାରର ସୁବିଧା ଦେଖି ସୁବିଧା କରିଥାନ୍ତି ତା'ହେଲେ ଆଜି ସାମାଜିକ ଅଶାନ୍ତି ରାଜନୈତିକ ଅବହେଳା ହୋଇନଥାନ୍ତା ସେଥିପ୍ରତି ଗ୍ରାମାଞ୍ଚଳରେ ସରକାରୀ ଶାସନର ସରପଞ୍ଚ ତାଙ୍କ କାମରେ ଢିଲା ନଦେବା ଆବଶ୍ୟକ ହୁଏ